ଯେଉଁ ଆଣିଥିଲି ପଣ୍ଡସ୍ର ହ୍ଵାଇଟ୍ ବିୟୁଟି କ୍ରିମ୍ଟା ଆଗରୁ ବି ଲଗାଉଥିଲି ଆଗରୁ ବହୁତ ଭଲ ପଡ଼ୁଥିଲା ହେଲେ ଏବେ କ'ଣ ହେବ କ'ଣ ହେଲା କେଜାଣି ଏବେ ସେଇଟା ଲଗାଇଲା ପରେ ତା'ର ଓଲଟା ପ୍ରଭାବ ପଡ଼ୁଛି ଗାଲ ଯାକ ବି କେତେ କୁଣ୍ଡାଇ ହେଉଛି ଗରମରୁ ପୁରା ଝାଳ ହୋଇକି ଘିମିରି ଘିମିରି ହୋଇଯାଉଛି ଆଉ ମୁଁହ ବି ପୁରା କଳା ଦାଗ ଦାଗ ହୋଇକି ଭଲ ପଡ଼ୁନାହିଁ ଜମା ଭଲ ଲାଗୁନାହିଁ ତେଲିଆ ଅଂଶ ବେଶି ରହୁଛି ସେ କ୍ରିମ୍ ଲଗାଇଲା ପରେ ଆଉ ସେଇଟା ଜମା ମଗାଇବିନାହିଁ ଏଇଟା ବୋଧେ ଏବେ ଆଉ ଭଲ ପଡୁନାହିଁ ଅଲଗା କିଛି କ୍ରିମ୍ ଆଣିକି ଲଗାଇଦେବି